ଖୋର୍ଦ୍ଧା ଜିଲ୍ଲାରେ ବିଶେଷ କରି ଅର୍ଥନୀତି ଏବଂ ଭିତ୍ତିଭୂମିକୁ ଦୃଷ୍ଟି କରି ଅନେକ ପ୍ରକାର ପରିବର୍ତ୍ତନ ହୋଇଛି ଯେମିତିକି ଏହାର କାରଣ ଗୁଡ଼ିକ ହେଉଛି ବରୁଣେଇ ପାହାଡ଼ ନିକଟରେ ଥିବା କିଛିଟା ଶିଳ୍ପାଅନୁଷ୍ଠାନ ଏବଂ ଯିମିତି ହସ୍ତଶିଳ୍ପ ବୟନଶିଳ୍ପ ଓ ଛୋଟ ବଡ଼ ବ୍ୟବସାୟ କରି ନିଜର ଜୀବିକା ନିର୍ବାହ କରନ୍ତି ବରୁଣେଇ ପାହାଡ଼ ନିକଟରେ ଯେମିତି ଆମର କିଛିଟା ଶିଳ୍ପାନୁଷ୍ଠାନ ବାହାର ଦେଶରୁ ଆସିକି କରି ତାଙ୍କର ଲୋକମାନଙ୍କୁ ନେଇ ରୋଜଗାର ପନ୍ଥାରେ ନିବୃତ୍ତି କରିଛନ୍ତି ସେଥିରେ ହସ୍ତଶିଳ୍ପରେ ସେମିତି ବୟନଶିଳ୍ପରେ ସେମିତି କାଠକଣ୍ଡେଇ ପଟ୍ଟଚିତ୍ର ପଥରମୂର୍ତ୍ତି ମାଟିମୂର୍ତ୍ତି ଚାନ୍ଦୁଆ ଆଉ କିଛି ସିଲେଇ କାମ କରି ନିଜର ଜୀବିକା ନିର୍ବାହ କରନ୍ତି ଏବଂ କିଛି ଛୋଟ ବଡ଼ ଅନୁଷ୍ଠାନ କରି ନିଜର ଜୀବିକା ନିର୍ବାହ କରନ୍ତି ଏହାଦ୍ୱାରା ଆମର ଲୋକ ମାନଙ୍କର ଜୀବନ ଶୈଳୀରେ ଅନେକ ମାତ୍ରାରେ ପରିବର୍ତ୍ତନ ହୋଇଛି ଯିମିତିକି ଆମର ଆମେ ଆଗରୁ କିଛି ମାନେ ଅସୁବିଧାର ବହୁତ ସମ୍ମୁଖୀନ ହୋଇଥିଲୁ କିଛି ଖାଇବାକୁ ପାଉନଥିଲୁ ଆଉ ପିଲାମାନଙ୍କର ପାଠ ପଢ଼ିବାରେ ଅସୁବିଧା ହେଉଥିଲା ଲୁଗାପଟା ପିନ୍ଧିବାରେ ଅସୁବିଧା ହେଉଥିଲା ଯାହାକି ଏହି ଶିଳ୍ପାନୁଷ୍ଠାନରେ କିଛିଟା କାମ କରି କିଛି ବ୍ୟବସାୟ କରି ଯାହାକି ଆମେ ଚଳୁଛୁ ଏବେ କାମ କଲାଠାରୁ ଆମେ କିଛି ପିଲାମାନଙ୍କୁ ବଡ଼ ସ୍କୁଲରେ ପାଠ ପଢ଼େଇ ଆଜି ବଡ଼ ଲୋକ କରିଛୁ ଏବଂ ନିଜକୁ ମନ ଭାବକୁ ଆବଶ୍ୟକତା ପୁରଣ କରି ନିଜେ ଠିକରେ ରହିଛୁ